ଏଠାର କିଛି ଲୋକପ୍ରିୟ ଧାର୍ମିକ କିମ୍ବା ଆଧ୍ୟାତ୍ମିକ ସ୍ଥାନ ଗୁଡ଼ିକ କୌଣସି ଯାହା ପର୍ଣମାନେେ ସ୍ଥାନୀୟ ସଂସ୍କୃତି ଓଡ଼ିଶାରେ କି ବିଭିନ୍ନ ପ୍ରକାର ମଠ ଅଛି ମନ୍ଦିର ଅଛି ତାପରେ କଟକଚଣ୍ଡୀ ମନ୍ଦିର ଅଛି ରାଜାରାଣୀ ମନ୍ଦିର ଅଛି ପୁରୀ ଲିଙ୍ଗରାଜ ମନ୍ଦିର ଅଛି ତାପରେ ନନ୍ଦନକାନନ ଅଛି ଏମିତି ବହୁତ ଗୁଡ଼ିଏ ଜାଗା ଅଛି ତାପରେ ପଶ୍ଚିମ ଓଡ଼ିଶାରେ ରହିଛିି ଘଣ୍ଟେଶ୍ୱରୀ ସମ୍ବଲେଇ ହରିଶଙ୍କର ନର୍ସିନା ଏ ଦୁ ବିଭିନ୍ନ ସ୍ଥାନ ଗୁଡ଼ାକ ରହିଛି ଯେଉଁଥିରେ ପର୍ଯ୍ୟଟକ ମାନେ ଦେଖିବା ପାଇଁ ଯାଆନ୍ତି ଓ ସେଠାରେ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ଓ ପରମ୍ପରା ମଧ୍ୟ ହୋଇଥାଏ